ଚୌକି ଦାରଜେ ମାନିଆ ଭଲ୍ ଗୁଣ ବି ଖରାପ୍ ଗୁଣ କାଣା କି ତାର୍ ଜେନ୍ ହାତ ଟା ଲାଇଟ୍ କରିକି ଏତ୍କି ଟିକେ ଆରମ୍ ଟିକେ ପଡ଼ୁଛି ସେଥିର୍ ଲାଗି ଭଲ୍ ନାଇଁନା ହବା